ଆଗାମୀ ବର୍ଷରେ କୃଷି ଶିଳ୍ପ ବହୁତ ମାତ୍ରାରେ ବଦଳିବ ଯେମିତି ସମୟ ଅନୁସାରେ ମଣିଷ ମଧ୍ୟ ବଦଳୁଛେ ତାର୍ ବ୍ୟବହାର ବି ବଦଳୁଛେ ତାର୍ କାର୍ଯ୍ୟକାରିତାମ ବି ବଦଳୁଛେ ଠିକ୍ ସେନ୍ତା ଆମର୍ କୃଷି ଖାଦ୍ୟରେ ବି କ୍ଷେତ୍ରରେ ବି ବଦଳିବା ସବୁ ଜିନିଷରେ ତ ଆମର ବିକାଶ ହେଉଛେ ତ କୃଷି କ୍ଷେତ୍ରରେ ବି ଆମର ବିକାଶ ହେଉଛେ ଦିନକୁ ଦିନ ଆଗରୁ ହଳ ନଙ୍ଗଳ ସାହାଯ୍ୟରେ ଚାଷ କରୁଥିଲେ ତାର୍ ସାଙ୍ଗେ ସାଙ୍ଗେ ଆମେ କିଛି ବି ମିସିନ୍ ନଥିଲା ଧାନ ମଡ଼ାବାର୍ ଲାଗି ଧାନ ଦେବାର୍ ଲାଗି ହେନ୍ତା କିଛି ମିସିନ୍ ନଥିଲା ହାତ ଦାଉଥିଲେ ଆର୍ ବଳଦ ସାହାଯ୍ୟରେ ମଡ଼ଉଥିଲେ ହେଲେ ଆଜିକାଲି କୃଷିର ଡେଭଲପମେଣ୍ଟ୍ ବଢ଼ିଲା କୃଷି ଶିଳ୍ପ ବଢ଼ିଲା ଯାହାଫଳରେ କି ବୈଷୟିକର ଅଗ୍ରଗତି ହେବାର ଯୋଗୁଁ ବୈଷୟିକ ଉନ୍ନତି ହେବାର୍ ଲାଗି ଆମର ନୂତନ ମେସିନ୍ ମାନ ଆସଲା ଯେନ୍ତାକି ମେସିନ୍ ସାହାଯ୍ୟରେ ଆମେ ପଲା ରୁଇ ପାରୁଛୁ ଚାଷ ଯୋଗେଇ ପାରୁଛୁ ତାର୍ ସାଙ୍ଗେ ଚାଷ କାଟି ବି ପାରୁଛୁ ଆରୁ ତାର ଅମଲ ବି ଆମେ ସେ ମେସିନ୍ ସାହାଯ୍ୟରେ କରିପାରୁଛୁ ଯେନ୍ଥିଲାଗି କିି ଆମକୁ କମ୍ ଟାଇମ୍ରେ ଆମେ ଅଧିକ କାର୍ଯ୍ୟ ହାସଲ କରିପାରୁଛୁ ତାର୍ ସାଙ୍ଗେ ସାଙ୍ଗେ ଉଚ୍ଚ ଗୁଣବତ୍ତାର ଉତ୍ପାଦ ବି ହେଇପାରିଲା କୀଟନାଶକ ଔଷଧ ବିଭିନ୍ନ ପ୍ରକାର ସାର ସାରର ବ୍ୟବହାର ଜଣିଲେ ଆର ସେ ସାର ମାନ ସୃଷ୍ଟି ବି ହେଲା ଏନ୍ଥିଲାଗି ଆମର୍ ଚାଷ ବହୁତ ଭଲ୍ ହେଲା ଯଦି ଆମର୍ ଚାଷରେ ପୋକ ଲାଗିଯାଉଛନ୍ କି କ'ଣ ରୋଗ ଧରୁଛେ ତ ସେଥିଲାଗି ସେଥିରୁ ଚାଷକେ ରକ୍ଷା କର୍ବାର୍ ଲାଗି ଆମେ ବିଭିନ୍ନ ପ୍ରକାର ଔଷଧ ମାନ ବ୍ୟବହାର କଲେ କ୍ଷତି ଚାଷରେ ଲଗିଲେତ ଯାହା ଫଳରେ ଆମର ଫସଲ ବି ବହୁତ ଭଲ୍ ହେଇପାରିଲା ତାର୍ ସାଙ୍ଗେ ବିକ୍ରୟ କର୍ବା ଲାଗି ବି ଆମର ସରକାର ଯେଉଁ ରହିଛି ଆମର ଓଡ଼ିଶା ସରକାର ଖୋଲିଛନ୍ତି ମଣ୍ଡି ମଣ୍ଡିରେ ଆମେ ସିଧାସଳଖ ଧାନ ବିକ୍ରି କରିପାରୁଛେ ଯେଉଁଥି ପାଇଁ ଆମେ ଗାଁରେ ଯେଉଁ ଠିକ୍ ଗାଁରେ ଯେଉଁ ବେପାରୀମାନଙ୍କୁ ଧାନ ଦଉଥିଲେ କିମ୍ବା ଯେକୌଣସି ଚାଷ କରୁଥିଲେ ଯେଉଁ ବିକ୍ରି କରୁଥିଲେ ଗାଁର ବେପାରୀମାନେଙ୍କୁ ସେ ଆମକୁ ମନେକର ସରକାର ଗୋଟେ ଧାନ ରେଟ୍ କରୁଛନ୍ତି କୁଇଣ୍ଟାଲ୍ ହଜାର ଲେକିନ୍ ଆମର ଗାଁର ବେପାରୀମାନେ ତାକୁ ଆଠଶହରେ କିଣନ୍ତି ତ ଆମେ ଦୁଇଶହ ଟଙ୍କା ଲସ୍ ରହୁଥିଲୁ ଆମ ସିଧାସଳଖ ସରକାରଙ୍କୁ ବିକ୍ରି କରି ନପାରି ଆମର କ୍ଷତି ହଉଥିଲା ଦୁଇଶହ ଟଙ୍କା ତ ବର୍ତ୍ତମାନ ଆମେ ଯୋଉ ସିଧାସଳଖ ସରକାରଙ୍କୁ ବିକ୍ରି କରିପାରୁଛେ ତ ସେଥିରେ ଆମର ଅଧିକ ଲାଭ ମଧ୍ୟ ହେଇପାରୁଛେ ଲୋକମାନେ ଅଧିକ ଟଙ୍କା ପାଇପାରୁଛନ୍ତି ଏପରି ଭାବରେ ଆମର କୃଷି ଶିଳ୍ପର ଶିଳ୍ପ ବଦଳିଛେ ଆର୍ ତାର ସାଙ୍ଗେ ସାଙ୍ଗେ ଆମର ବିକାଶ ବି ହେଇପାରୁଛେ କୃଷକମାନଙ୍କର ବିକାଶ ହେଇପାରୁଛେ ଉନ୍ନତି ହେଇପାରୁଛେ ଏଥିପାଇଁ ସରକାରଙ୍କୁ ବହୁତ ଧନ୍ୟବାଦ ସେମାନେ ଏତେ ସବୁ ଆମ ଓଡ଼ିଶାରେ ଲୋକମାନଙ୍କ ପାଇଁ କରିଛନ୍ତି ବିଭିନ୍ନ ସିଧାସଳଖ ସରକାରଙ୍କୁ ଧାନ ବିକ୍ରି କରିବାର ସୁଯୋଗ ଦେଇଛନ୍ତି